ଆଜ୍ଞା ନମସ୍କାର ଆପଣ ବରା ସିଙ୍ଗଡ଼ା ଦୋକାନ ବାଲା କହୁଥିଲେ କି ଆଜ୍ଞା ମୋର ଗୋଟେ ଅର୍ଡର ଥିଲା ତ ବରା ସିଙ୍ଗଡ଼ା ନେବାର ଥିଲା ହ୍ନୁ ତ କେତେ ଟଙ୍କା ରେଟ୍ ପଡ଼ୁଛି ଦଶ ଟଙ୍କା ପିସ ଏତେ ରେଟ୍ ଆମର ତ ସିଆଡ଼େ ବେଙ୍ଗଲୋରୋ ଆଡ଼େ ବହୁତ ଶସ୍ତା ହେଉଛି ସେପଟେ ଏତେ ରେଟ୍ ମାନେ ଡବଲ ସିଆଡ଼େ ପାଞ୍ଚ ଟଙ୍କା ଦେଉଛନ୍ତି ଆପଣ ଏଠି ଦଶଟଙ୍କା କହୁଛନ୍ତି ହ୍ନୁଁ କିଛି କମ ହେବ ନାଇଁ ମୋର ତ ଅର୍ଡର୍ ଅଛି ମୋର ଚାରିଶହ ପାଞ୍ଚଶହ ପିସ ଯିବ ଓହୋ ତାହାଲେ କ'ଣ କ'ଣ ହେଉଛି ଆପଣଙ୍କ ଦୋକାନରେ ବରା ସିଙ୍ଗଡ଼ା ଆଳୁଚପ ପିଆଜି ତାହାଲେ ବରା ଶହେ ପିସ ଆଳୁଚପ ଶହେ ପିସ ସିଙ୍ଗଡ଼ା ଶହେ ପିସ ଶହେ ଶହେ କରିଦେବେ ଆଉ ଜିଲାପି ହେଉଛି ଜିଲାପି ଶହେ ପିସ କରିଦେବେ ଆଉ ମିଠା ପିଠା କିଛି ମିଠା ହେଉନାଇଁ ଓହୋ ତାହାଲେ ଏଇଟା ଶହେ ଶହେଟା ଇଏ କରିଦେବେ ହେଲା ଆଉ ମୋର ପଚିଶ ତାରିଖ ଦିନ ଦରକାର ହ୍ନୁଁ ପଚିଶ ଦିନ ଦରକାର ତ ମୁଁ ଯିବି ଆପଣଙ୍କୁ ଆଡଭାନ୍ସ କିଛି ହ୍ନୁ ଆଚ୍ଛା ଅଧାଅଧି ଦେଇଦେଲେ ହେବ ନା

ଆଠ ଟଙ୍କା ପିସ ହେଲେ ଚାରି ଟଙ୍କା ପିସ ହିସାବରେ ଆଡଭାନ୍ସ ଦେଇଦେଇଥିବି ତାପରେ ମୋତେ ଯୋଉଁ ପଚିଶ ତାରିଖ ଦିନ ଦରକାର ପଡ଼ିବ ମୁଁ ଆପଣଙ୍କ ଆଉ ଯାଇକି ପୁରା ପଇସା ଦେବି ଆଉ ନେଇକି ଆସିବି ଆଉ ସବୁ ଗରମ ଗରମ ଦେବେ ଟିକେ ଭଲ ହୁଁ ମୁଁ ପଚିଶ ତାରିଖ ଦିନ ଦରକାର ସବୁ ହୁଁ ସନ୍ଧ୍ୟା ବେଳେ ଦରକାର ପଡ଼ିବ ମୋତେ ଆଉ ହୁଁ ସନ୍ଧ୍ୟା ଆଠଟା ବେଳକୁ ଆଛା ଆଉ ଟିକେ ଟେଷ୍ଟି କରିବେ ଟିକେ ଆଉ ହୁଁ କାଇଁ ବାହାରୁ ଟିକେ ହୁଁ ହୁଁ ସେଟା ଆପଣ ଜାଣିଛନ୍ତି ବନଉଛନ୍ତି ଆପଣ ହିସାବ ଟିକେ ଟେଷ୍ଟି କରିବେ ଆଉ ବାହାରୁ ସବୁ ଲୋକ ଆସିବେ ଖିଆପିଆ କରିବେ ଟିକେ ଭଲ ନକଲେ ହେବନି ନାଁ ହୁଁହୁଁହୁଁ କହିବି ହେ ନାଇଁ ସେ ଶହେ ଶହେ ପିସ କରିଦେବେ ଆଉ ଦରକାର ପଡ଼ିଲେ ମୁଁ ସେଇ ଦିନ ଆପଣଙ୍କୁ ଜଣେଇ ଦେବି ସକାଳେ ହ୍ନୁ ମୁଁ ସକାଳେ ଜଣେଇ ଦେଲେ ପେକିଙ୍ଗ କରିଦେବେ ଆଉ ମିଠା ପକେଟ ପକେଟ କରିକି ପେକିଙ୍ଗ କରିକି ହଁ ପକେଟ କରିଦେବେ ସେ ଠୁଙ୍ଗାଫୁଙ୍ଗାରେ ଦେବେ ନାଇଁ ତାଙ୍କେ ସବୁ ଭି ଆଇ ପି ଲୋକ ଆସିବେ ଖାଇବେ ସବୁ ହଉ ଠିକଅଛି ତାହାଲେ ମୁଁ ଯିବି କାଲି ପହରଦିନ ଆଡ଼କୁ ଆପଣଙ୍କୁ ଆଡଭାନ୍ସ କରିଦେବି ହେଲା ହୁଁ ଆଡଭାନ୍ସ କରିଦେବି ଆପଣ କରିଦେବେ ହଉ ଆଜ୍ଞା ରହୁଛି ନମସ୍କାର